ବଗିଚା କାମକୁ ଏକ ସଉକ୍ ଭାବରେ ଗ୍ରହଣ କଲି କାହିଁକି ନା ମତେ ଗଛ ଲଗାଇବା ପାଇଁ ପ୍ରଥମରେ ବହୁତ ଭଲ ଲାଗିଥାଏ ଗଛର ଦାୟିତ୍ବ ନେବାକୁ ମଧ୍ୟ ଭଲ ଲାଗିଥାଏ ସେ ଗଛଟି କିପରି ବଢ଼ି ଭଲ ଫଳ ମଧ୍ୟ ଦେବ ସେଥିପାଇଁ ମଧ୍ୟ ଆଗ୍ରହ ଲାଗିଥାଏ ସେଥିପାଇଁ ମୁଁ ନିଜେ ଗୋଟିଏ ବଗିଚା କରି ସେଥିରୁ କିପରି ଭଲ ଫଳ ପାଇପାରିବି ତାର ଯତ୍ନ କିପରି ନେବି ସେଥିରୁ ଭିଟାମିନ୍ ଯୁକ୍ତ ଫଳ ମଧ୍ୟ ପାଇପାରିବି ତାକୁ ଜୈବିକ ସାର ପ୍ରସ୍ତୁତ କରି ବଗିଚାରେ ପ୍ରୟୋଗ କଲେ ଯେପରିକି ରୋଗ ଆମକୁ ବିଶେଷ ନ ହେବ ବଜାରର ପରିବା ଅପେକ୍ଷା ଘରେ ଆମେ ଭିଟାମିନ୍ ଯୁକ୍ତ ଖାଇବା ଖାଇ ରୋଗରୁ ମଧ୍ୟ ରକ୍ଷା ପାଇପାରିବା ସେଥିପାଇଁ ମତେ ପ୍ରେରଣା ଦେଇଥିଲା